ନମସ୍କାର ହଁ ହଁ ଆଜ୍ଞା କୁହନ୍ତୁ ଖାଲି ଅଛି ସେଇଟା ରୋଡ଼୍ ରୋଡ଼୍ ସାଇଡ଼୍ରେ ଇଲେକ୍ଟ୍ରିର ସୁବିଧା ହଁ ସବୁ ସୁବିଧା ଅଛି ଇଲେକ୍ଟ୍ରି ବିଲ୍ର ବିଲ୍ଟା ଆମ୍ କେ ଦେବ ଆମେ ବୁଝି ସେଇଟା ଦେମୁ ସେଇଟା ଭଡ଼ା ସହିତ ଭଡ଼ା ସହିତ ସେଇଟା ପୂରା ଇଏ ହେଇକିରି ଫିକ୍ସ ରେଟ୍ଟା ହେବ ଏ ସି ନା ଲାଗି ଖାଲି ଫ୍ୟାନ୍ ଦୁଇଟା ଲାଗିଛି ହଁ କ'ଣ ବୋଇଲେ ସେଲ୍ ଗୋଟେ

ହଉ ଆଉ ଦୁଇ ତିନିଟା ଲଗାଇ ଦେଲେ ହଁ ଲଗାଇ ଦେବା ଆଉ ଟିକେ ସେୟାର୍ ରେଟ୍ ଖାଲି ପଡ଼ବା

ଫିର୍ ବି ହଜାର ଟଙ୍କା ବଢ଼ବା ଆପଣଙ୍କର ମାସକୁ ଆସ ଆସବା ତିନ ହଜାର ଟଙ୍କା ତିନି ହଜାର ଟଙ୍କାରୁ ଏକ୍ସଟ୍ରା ଚାରି ହଜାର ଇଏ ହଜାର ଟଙ୍କା ଅଧିକା ପଡ଼ବା କମ୍ ତ ହେଇ ହେଇ ପାରବ ନାଇଁ ହଁ ପଇଁତିରିଶି ଶହ ହେଲେ ପଇଁତିରିଶ ଶହ ଦେଇ ଦେବ ନାଇଁ ନାଇଁ ସିଲିଙ୍ଗ୍ ହେଇଛି ଏଜବେଷ୍ଟର୍ ନାଇଁ ଛାତ ଛାତ ପଡ଼ିଛି ହଁ ତା ଉପରେ ଆଉ ଦୁଇଟା ଷ୍ଟଲ୍ ଅଛି ତୁମର ତଲ ତଲ ଵାଲା

ଯଦି ଉପର ଵାଲା ନେବ ବୋଲେ ଚାରି ହଜାର ଟଙ୍କା ପଡ଼ବ ସେହି ତଲ ଵାଲା ବି ଚାରି ହଜାର ଟଙ୍କା ପଡ଼ିବା ଆଉ ତାଙ୍କୁ ପାଞ୍ଚଶହ ଟଙ୍କା ଡିସକାଉଣ୍ଟ୍ ଦିଆ ହେଉଛି

ନାଇଁ ନାଇଁ ରିପାରିଙ୍ଗ୍ ନାଇଁ କରା ପଡ଼ିବ ଆଗରୁ ଷ୍ଟଲ୍ ଲାଗିଥିଲା ଷ୍ଟଲ୍ ଲାଗି ସାଇଲା ପରେ ଯିଏ ବି ଷ୍ଟଲ୍ ଭଡ଼ା ନେଇଥିବ ସେ ଭଡ଼ା ଛାଡ଼ଲେ କି ଆମେ ରିପାରିଙ୍ଗ୍ କରିଦେଉ କଲର୍ ଫଲର ମାରିକି ପୂରା ନୂଆ କରିଦେଉ ପୁଣି

ହଁ ସନ୍ଧ୍ୟାରେ ଆସନ୍ତୁ ଆପଣ କଥାବାର୍ତ୍ତା ହେଇକି ଯିବେ ଦେଖିକି ନା ଷ୍ଟଲ୍

ଆଉ କାଣା କହୁଥିଲି କି ପୂରା କନଫର୍ମ ଆସିବେ ତ ହଁ ହଉ ହଁ ହଉ ହଉ ଠିକ୍ ଅଛି